ଆମ ଭାରତର ସ୍ବାସ୍ଥ୍ୟ ବ୍ୟବସ୍ଥା ବର୍ତ୍ତମାନ ଭଲ ଅଛି ଆଗରୁ ଲୋକମାନେ ଦୂର ବାହାର ଦେଶକୁ ଯାଉଥିଲେ ବର୍ତ୍ତମାନ ଆମର ପ୍ରତି ଜିଲ୍ଲାରେ ବଡ଼ ବଡ଼ ମେଡ଼ିକାଲ ମାନ ରହିଛି ତ ପରିଷ୍କାର ପରିଚ୍ଛନ୍ନତା ସ୍ୱଚ୍ଛତା ମଧ୍ୟ ରହୁଚି ଗର୍ଭବତୀ ମାଁ ମାନେ ଭଲ ସୁବିଧାରେ ସୁବିଧାରେ ଡେଲିଭରୀ ପାଇଁ ସବୁ ପ୍ରକାର ସୁବିଧା ରହିଛି ମାଁ ମାନଙ୍କ ପାଇଁ ଆମମାନଙ୍କର ଟୀକା ଦାନର ସବୁ ବ୍ୟବସ୍ଥା ରହୁଛି ଏନଏମ ଦିଦି ପ୍ରତି ସପ୍ତାହରେ ପ୍ରତି ମାସରେ ଯେଉଁ ମାତୃଦିବସ କରାହେଉଛି ଆଗରୁ ଯେଉଁ ସୁବିଧା ସବୁ ଥିଲା ବାହାର ଦେଶକୁ ଯିବାକୁ ପଡ଼ୁଥିଲା ବର୍ତ୍ତମାନ ଆମ ଦେଶରେ ହାର୍ଟ ଅପରେସନ ଠାରୁ କ୍ୟାନ୍ସର ଠାରୁ ଆରମ୍ଭ କରି ସବୁ ପ୍ରକାରର ସୁବିଧା ଆମ ଦେଶରେ ଉପଲବ୍ଧ ଅଛି ଆମ କୋରନା ସମୟରେ ଆମ ଦେଶ ଭାର ଅନ୍ୟ ଦେଶ ତୁଳନାରେ ମଧ୍ୟ ଭଲ ମୃତ୍ୟୁ ହାର କମେଇ ପାରିଛି କୋରନା ସମୟରେ ଆମର କୋଭାକ୍ସିନ ଆଉ କୋଭିଶିଲ୍ଡ଼ ନେବା ଦ୍ୱାରା କୋରନାର କୋରନା ଆମକୁ କମ୍ କୋରନାକୁ ଆମେ ସମୂଳରେ ନାଶ କରିପାରିଛୁ ତେଣୁ ଆମ ଦେଶ ଅନ୍ୟ ଦେଶ ଅପେକ୍ଷା ସ୍ବାସ୍ଥ୍ୟ ଅବସ୍ଥାରେ ବହୁତ ଭଲ ରହିଛି